ହ୍ୟାଲୋ ମୁଁ ପ୍ରିୟଙ୍କା ପରିଡା କହୁଛି ଆପଣ ଓଲାରୁ କହୁଛନ୍ତି ମୁଁ କିଛି ସମୟ ପୂର୍ବରୁ ଭୁବନ କିଛି ସମୟ ପୂର୍ବରୁ ଗୋଟିଏ ଅଟୋ ବୁକ୍ କରିଥିଲି ଭୁବନ ବ୍ଳକର କେନ୍ଦୁପଡା ଗ୍ରାମର କାମାକ୍ଷା ଯିବାପାଇଁ ଯେ ଭୁଲରେ ଠିକଣା ମୁଁ ଭୁଲରେ ସେଇଟା ଦେଇଦେଇଥିଲି ଠିକଣାଟା ପରିବର୍ତ୍ତନ କରିବାକୁ ଚାହୁଁଛି ଆପଣ ପରିବର୍ତ୍ତନ କରିକି ଆସିପାରିବେ କି କେନ୍ଦୁପଡାରୁ ସୁକିନ୍ଦା ଯିବାପାଇଁ ହେଉ ଧନ୍ୟବାଦ